ନମସ୍କାର ମୁଁ କାମନା ସର୍କାର୍ କହୁଥିଲି ମୁଁ ଥରେ ରୋଷେଇ ପ୍ରତିଯୋଗରେ ଭାଗ ନେଇଥିଲି ଯେଉଁଥିରେ କିି ମୁଁ ବହୁତ ଭଲ ଫିଡ଼୍ବ୍ୟାକ୍ ପାଇଛିି ବା ଭଲ ରେଜଲ୍ଟ୍ ପାଇଛିି ମୁଁ ଥରେ ୟୁଟ୍ୟୁବ୍ରେ ମଧ୍ୟ ଏହାର ଭିଡ଼ିଓଟାକୁ ଅପ୍ଲୋଡ଼୍ କରିଥିଲି ମୁଁ ୟୁଟ୍ୟୁବ୍ରେ ମୋବାଇଲ୍ ଅନ୍ କରିକି ଭିଡ଼ିଓ ଅପ୍ଲୋଡ଼୍ କରିଥିଲି କି ମୁଁ ଭାତ ଡାଲି ଯେଉଁଟାକି ଇଣ୍ଡିଆନ୍ମାନଙ୍କର ବେଙ୍ଗଲୀମାନଙ୍କର ସବୁଠୁ ଭଲ ଖାଦ୍ୟ ଭାତ ଡାଲି ସେଇଟା ରୋଷେଇ କରିଥିଲି ଚାଉଳକୁ ଧୋଇକି ପାଣିରେ ପକାଇକି ଦେଲେ ସେଇଟା ଯେତେବେଳେ ଫୁଟିଯାଏ ଆମର ଭାତ ରେଡ଼ି ହୋଇଯାଏ ଏବଂ ତା'ପରେ ଡାଲି ଯେଉଁଟାକି ବଜାରରେ ମିଳେ ସେଇଟାକୁ କିଣିକି ତାକୁ ଗ୍ୟାସ୍ ଅନ୍ କରି ସେ ଚୁଲାରେ ପକାଇକି କଢ଼େଇରେ ତାକୁ ଭାଜିକି ତା'ପରେ ପାଣି ପକାଇକି ତା'ପରେ ମସଲା ଫସଲା ଦେଇକି ଆମର ଡାଲିଟା ରେଡ଼ି ହୋଇଯାଏ ଏମିତି କରିକି ମୁଁ ରୋଷେଇ କରିଥିଲି ଏବଂ ମୁଁ ସେଥିରେ ଦ୍ଵିତୀୟ ଶ୍ରେଣୀ ଅଧିକାର କରିଥିଲି